ସାଧାରଣତଃ କୃଷି କ୍ଷେତ୍ରରେ ସ୍ଥାନୀୟ ଅର୍ଥନୀତି କହିଲେ ଲୋକମାନେ ସାଧାରଣତଃ ଚାଷ କରି ଚାଷ ଉପରେ ନିର୍ଭରଶୀଳ ଆମ ଜିଲ୍ଲାଟା ଜଗତସିଂହପୁର ଜିଲ୍ଲା କହିଲେ ସାଧାରଣତଃ ମାନେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି

ସେମାନେ ଚାଷ ଉପରେ ନିର୍ଭର କରନ୍ତି ତାଙ୍କ ପରିବାର ଭରଣପୋଷଣ ମଧ୍ୟ ସେମାନେ କରନ୍ତି ଯଦି ଆମେ ଦେଖିବା ରାଜସ୍ୱ କ୍ଷେତ୍ରରେ ଆମର ଯେତେ ସବୁ ଧରନ୍ତୁ ଆପଣଙ୍କର ଗାଁ ଜଙ୍ଗଲ ହଉ କି କିମ୍ବା ଗ୍ରାମ୍ୟ ଯେଉଁ ଜଙ୍ଗଲ ହଉ ତା' ଯେଉଁ ସୁରକ୍ଷା ଅଛି ସେଇଟା ମଧ୍ୟ କିଛି ଲୋକ ଭି ଏସ ଏସ୍ କମିଟ୍ କରି ସେମାନେ ସେଟାକୁ ରାଜସ୍ୱରୁ ମଧ୍ୟ ରୋଜଗାର କରିପାରନ୍ତି ଜଙ୍ଗଲରେ ସୁରକ୍ଷା କରି ମଧ୍ୟ ସେମାନେ ଚଳିପାରନ୍ତି ତା' ସହିତ ଯେଉଁ ବହୁତ ଜିନିଷ ଅଛି ଯେଉଁଟାକି ମାନେ ଧରନ୍ତୁ ମାନେ କ'ଣ କି ସେଠି ମାନେ ଧାନ ହଉ ମୁଗ ହଉ ସେମାନେ ଅନ୍ୟ ରାଜ୍ୟକୁ ମଧ୍ୟ ରପ୍ତାନି କରନ୍ତି ଯେଉଁଟାକି ତାଙ୍କର ଯେତିକି ଧରନ୍ତୁ ସେମାନେ ଓଡ଼ିଶାରେ ସେଇ ତାର ଭ୍ୟାଲୁ ଯେତିକି ମିଳିବା କଥା ସେମାନଙ୍କୁ ସେମାନଙ୍କୁ ସେମାନେ ବାହାର ରାଜ୍ୟକୁ ସେ ସେକୁ ରପ୍ତାନି କରନ୍ତି ଯେଉଁଟାକି ସେଇଟା ଅଧିକ ମୂଲ୍ୟ ହୁଏ ସେମାନଙ୍କର ବହୁତ ରୋଜଗାର ମଧ୍ୟ ସେମାନେ ସେଥିରୁ ମଧ୍ୟ ବହୁତ ରୋଜଗାର କରନ୍ତି ପରିବାର ତାଙ୍କର ଆରାମସେ ଭଲସେ ଚଳେ ଏବଂ ଯେଉଁ ଖାଦ୍ୟ ସୁରକ୍ଷା କହିଲେ ସେମାନେ ଯେଉଁ ଯାହା ସବୁ ବାଡ଼ି ବଗିଚାରେ ସେମାନେ ଚାଷ କରନ୍ତି ତାଙ୍କର ନିଜର ଜମିରେ ଚାଷ କରନ୍ତି ସେଥିରେ ମଧ୍ୟ ତାଙ୍କର ପରିବାର ପାଇଁ ଖାଇବା ପାଇଁ ରଖିଥାନ୍ତି ସାଧାରଣତଃ ଏବଂ ସେଥିରୁ ମଧ୍ୟ ବିକ୍ରି କରି ଗାଁ ହାଟରେ ହଉ କିମ୍ବା ଗାଁ ବଜାରରେ ହଉ ପାଖ ବଜାର ହଉ ସେମାନେ ବିକି ବିକ୍ରି କରି ସୁଲଭ ମୂଲ୍ୟ ମଧ୍ୟ ରେ ବିକ୍ରି କରିପାରନ୍ତି ଏବଂ ନିଜର ପରିବାର ମଧ୍ୟ ସୁଚାରୁ ରୂପେ ଚଳେଇବାରେ ମଧ୍ୟ ତାଙ୍କୁ ସେଇଟା ସାହାଯ୍ୟ କରେ ଏବଂ ବହୁତ ଅଧିକାଂଶ ଲୋକ ଏହି ଜିଲ୍ଲା ଆମ ଗାଁରେ ଅଧିକାଂଶ ଲୋକ ସେମାନେ ଚାଷ ଉପରେ ସେମାନଙ୍କର ନିର୍ଭରଶୀଳ କରିବାର କହିଲେ ସାଧାରଣତଃ ଚାଷ ଉପରେ ସେମାନେ ନିର୍ଭର କରନ୍ତି